ଭାରତ ହେଉଛି କଳା ଓ ଐତିହପୂର୍ଣ୍ଣ ଦେଶ ପ୍ରତ୍ୟେକ ଭାରତୀୟ ସମସ୍ତେ କୌଣସି ନା କୌଣସି କଳାରେ ନିପୁଣ କି ନୃତ୍ୟରେ ହେଉ କିମ୍ବା ଚିତ୍ରଶିଳ୍ପୀ ହଉ ବାଲୁକାଶିଳ୍ପୀ ହଉ ଯିଏ ବି ହଉ ଭାରତୀୟର ସଂସ୍କୃତି ଓ ପରମ୍ପରା ବହୁତ ମହାନ୍ ଆଉ ଭାରତର କଳା ସାହିତ୍ୟକୁ ନେଇକି ବି ଭାରତୀୟ ମାନେ ବହୁତ ଗର୍ବିତ ସବୁ ସ୍ଥାନରେ ସବୁ କ୍ଷେତ୍ରରେ ତେଣୁ ଆମେ ଆମର ପରମ୍ପରାକୁ ବଜାୟ ରଖିବା ପାଇଁ ଆମର ପାରମ୍ପାରିକ ନୃତ୍ୟ ଯାହାବି ହଉ ପାରମ୍ପାରିକ ଜିନିଷକୁ ସବୁବେଳେ ସବୁଆଡ଼େ ସ୍ଥାପିତ କରିବା ପାଇଁ ଚେଷ୍ଟା କରିବା ଦରକାର ଭାରତରେ ତ ଅନେକ ପ୍ରକାରର ପାରମ୍ପରିକ ନୃତ୍ୟ ଅଛି ଯେମିତିକି ଓଡ଼ିଶୀ ଆଉ ଚମ୍ପୁ ଭରତନାଟ୍ୟମ୍ କଥକ ଏଇସବୁ ନୃତ୍ୟ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି କାହିଁକିନା ସମସ୍ତେ ପାଶ୍ଚାତ୍ୟ ସଭ୍ୟତା ଆଡ଼କୁ ଗତି କରୁଛନ୍ତି ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇବାକୁ ବି ଚେଷ୍ଟା କରୁଛନ୍ତି ସମସ୍ତେ କ୍ଲାସିକାଲ୍ ଡ୍ୟାନ୍ସକୁ ବାଦ୍ ଦେଇକି ସେମାନେ ମଡ଼ର୍ଣ୍ଣ ଡ୍ୟାନ୍ସ ଉପରେ ଫୋକସ୍ ସବୁବେଳେ ସେମାନଙ୍କୁ କ୍ଲାସିକାଲ୍ ଡ୍ୟାନ୍ସ ଭଲ ଲାଗୁନି ଦେଖିବାକୁ କେଉଁଠି କ୍ଲାସିକାଲ୍ ଡ୍ୟାନ୍ସ ହଉଥିଲେ ଦେଖିବାକୁ ଭଲ ପାଇବେନି କି ସେଇଠି ଲୋକମାନଙ୍କ ଗହଳି ବି ଏତେ ନଥିବ ହେଲେ ସେଇଟା ଆମ ପରମ୍ପରା ଭିତ୍ତିକ ତେଣୁ ସେଇଟା ଆମର ଜାଣିବା ନିହାତି ଆବଶ୍ୟକ ଶିଖିବା ବି ନିହାତି ଆବଶ୍ୟକ କାହିଁକି ନା ଭାରତର ପାରମ୍ପରିକ ନୃତ୍ୟରେ ହିଁ ସବୁକିଛି ଅଛି ଯାହାକି ଜଣେ ନିହାତି ଭାରତୀୟ ହିସାବରେ ନିହାତି ଜାଣିବା ଦରକାର ଆଉ ଜଣେ ନୃତ୍ୟଶିଳ୍ପୀ ହବା ପାଇଁ ସୁର ଲୟ ତାଳ ଏ ତିନିଟାକୁ ଯିଏ ସଂଯୋଜନା କରିପାରିବ ସଠିକ୍ ଭାବରେ ସିଏ ହିଁ ଜଣେ ନୃତ୍ୟଶିଳ୍ପୀ ହେବା ପାଇଁ ଯୋଗ୍ୟ ତିନିଟାକୁ ନିଜ ଅକ୍ତିଆର୍ ରଖିକି ସଂଯୋଜନା କରିକି ସଠିକ୍ ଭାବରେ ନୃତ୍ୟଟାକୁ ପରିପ୍ରକାଶ କରିପାରିଲେ ପାରମ୍ପରିକ ନୃତ୍ୟଶିଳ୍ପୀ ହବା ପାଇଁ ନିହାତି ଭାବେ ସିଏ ହିଁ ଯୋଗ୍ୟ